ଆଜିକା ସମୟରେ ବର୍ତ୍ତମାନ ପାଇଁ ପିଲାମାନେ ବିଭିନ୍ନ ଆଉଟଡ଼ୋର ସ୍ପୋର୍ଟସ ବଦଳରେ ଇନଡ଼ୋର ସ୍ପୋର୍ଟସ ଯେପରିକି ସାଧାରଣତଃ ମୋବାଇଲ୍ ଯେପରିକି ଫ୍ରୀ ଫାୟାର ପବଜି କଲ ଅଫ ଡ୍ୟୁଟି କ୍ଲାସ୍ ଅଫ୍ କ୍ଲାନ୍ ଏସବୁ ଗେମ୍ଗୁଡ଼ିକ ଖେଳୁଛନ୍ତି ଯାହାଫଳରେ ସେମାନେ ଏଇ ଗେମ୍ ମାଧ୍ୟମରେ ନିଜକୁ ଉତ୍ସାହିତ କରୁଛନ୍ତି କିନ୍ତୁ ତାଙ୍କ ଶାରୀରିକ ଓ ପରିଶ୍ରମ ଏବଂ ଗୋଟେ ଆଉଟଡ଼ୋର ସ୍ପୋର୍ଟସର ତାଙ୍କ ମନରେ କିଛି ଏସବୁ ପ୍ରତି ତାଙ୍କର କିଛି ଭାବନା ନାହିଁ ଯାହାଫଳରେ ଏଥିମଧ୍ୟରେ ନିଜ ଭବିଷ୍ୟତକୁ ବରବାଦ୍ କରିବାରେ ଲାଗିଛନ୍ତି ବର୍ତ୍ତମାନ ସମୟରେ ବର୍ତ୍ତମାନ ସମୟର ପିଲାମାନଙ୍କୁ ଏଯେଉଁ ଅନଲାଇନ ସ୍ପୋର୍ଟସ ଗୁଡ଼ିକ ତାଙ୍କୁ ବିମୋହିତ କରିଛି ସେମାନେ ଆଉଟଡ଼ୋର ସ୍ପୋର୍ଟସ୍ ଯେପରିକି ଭଲିବଲ୍ ଫୁଟୁବଲ୍ କବାଡ଼ି କ୍ରିକେଟ୍ ଏସବୁ ଖେଳରେ ମନ ନ ବଳାଇ ମୋବାଇଲ୍ରେ ଅନଲାଇନ୍ ଗେମ୍ଗୁଡ଼ିକ ଖେଳୁଛନ୍ତି ସେଥିପାଇଁ ଅନଲାଇନ୍ ଗେମ୍ କମ୍ପାନୀ ମାନ ଗୁଡ଼ିକୁ କେତେ ଗୁଡ଼ିକ ଯେପରିକି କମ୍ପାନୀଗୁଡ଼ିକ ମାନଙ୍କୁ ବ୍ୟାନ୍ କିମ୍ବା ତାଙ୍କ ଉପରେ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେବା କଥା